ଓଲାରୁ କ୍ୟାବ୍ ଡ୍ରାଇଭର୍ କହୁଛ ତ ଟିକେ ବୁକ୍ କରବାର୍ ଅଛେ ଗାଁ ଗୁଟେ ଯିବାର୍ ଅଛେ ତ ଆରୁ ଠିକ୍ ଟାଇମ୍ନେ ଆଏବ ତ ମୁଁ ଦୁଇ ତାରିଖ୍ ଯିମି ଆରୁ ତିନ୍ ତାରିଖ୍ ଦିନ ଆସ୍ମି ଆରୁ କିନି ତମେ ଠିକ୍ ଟାଇମ୍ ନେ ଆଏବ ସକାଲର୍ ଛଅ ବଜାନୁ ଆଏବ ନା ମୁଇଁ ରେଡ଼ି ହେଇଥିମି ଛଅ ବଜାନୁ ଆରୁ ତମେ ଦୁଇ ହଜାର୍ ଟଙ୍କା ବଲୁଛ ଯେ ଟିକେ କମ୍ କର୍ବ କେନେ ବେଶୀ ଦୁର୍ ଯିମି ଯେ ଦୁଇ କିଲୋମିଟର୍ କି ତିନ୍ କିଲୋମିଟର୍ ଦୁର୍ ତ ଯିମି ନା ହେତେ କେ ତମେ ହେତେ ବୋଲି ଦେଉଛ ଯେ ଆର୍ ଜଲ୍ଦି କରି ଆଏବ ଦେଖ ସକାଲ୍ ସକାଲ୍ ଆଏବ ନେ ଫୋନ୍ କର୍ବାର୍କେ ଯେନ୍ତା ନାଇଁ ପଡ଼୍ବା ନା ଆରୁ ଆଏବ ଆରୁ ତ ଇ'ଟା ଯିବ ଆଉ ଚାଏର୍ ତାରିଖ୍ ଦିନ୍ ମୁଇଁ ଆଏମି କିନି ଯେ ଠିକ୍ ସେତେବେଲେ ବି ନାଇଁ କେଁ ପାଞ୍ଚ୍ ବଜେ ଆନି ଯିବ ପାଞ୍ଚ୍ ବଜେ ମୁଇଁ ଆସ୍ମି ଘର୍କେ ଆଏମି ପାଞ୍ଚ୍ ବଜାନୁ ଦେଖ୍ ଲେଟ୍ ଟିକେ ବି ଏକ୍ ମିନିଟ୍ କି ଦୁଇ ମିନିଟ୍ ଲେଟ୍ ନି କର୍ବ ହେଲା ଆର ଆସ୍ବ ତା'ର୍ପରେ ଯେ ମୁଇଁ ପଇସା ଟିକେ କମ୍ କର୍ବ ଜହ ଜହ କାଁ ବୋଲି କି କହୁଛ କେନେ କେତେ ଦୂର୍ ଯେ କମ୍ ଟିକେ କର୍ବ ନ ପଇସା କା'ଣା ନାଇ ବୋଲି କହୁଛ୍ ହେତେ ଗୁଟେ ନାଇଁ କଲେ ହେବା କେଁ କମ୍ ଟିକେ କର୍ବ ନ ନାଇ ହେଇପାରେ ବୋଏଲେ ହେବା କେଁ ହେବା ନା ହେତେ ଟିକେ ନାଇ କମ୍ କଲେ ହେବା କେଁ ହେତେ ଆସ୍ବ ଦେଖ ଠିକ୍ ରଖୁଛେଁ